ଆମର ଡ଼କ୍ୟୁମେଣ୍ଟସ୍ ଆଉ ସମ୍ପତ୍ତିଗୁଡ଼ିକ ଅଛି ଏମାନେ ଅଳ୍ପ ଅଛି ଆମର ସେମିତି ସମ୍ପତ୍ତି ବେଶୀ ନାହିଁ ଡ଼କ୍ୟୁମେଣ୍ଟସ୍ଗୁଡ଼ିକ ଯେଉଁ ଆମର ଅଛି ମାନେ ଆମ ଆମର ଗାଁରେ ବହୁତ ଜମି ଅଛି ଆମ ଆମର ଗାଁରେ ବହୁତ ଜମି ଅଛି କିନ୍ତୁ ଆମର ଡ଼କ୍ୟୁମେଣ୍ଟସ୍ ସବୁ ଗାଁରେ ଅଛି ଏଠି ବି ଅଳ୍ପ କିଛି ଅଛି ଡ଼କ୍ୟୁମେଣ୍ଟସ୍ ଆକୁ ସବୁ ଅପଲୋଡ଼୍ କରିବ କେମିତି କରିବୁ ଆଉ ସେସବୁ ଆମେ ତ ସେମିତି ଜାଣିନୁ ଆମର ଘରେ ଆମର ଶ୍ୱଶୁର ଅଛନ୍ତି ହଜବେଣ୍ଡ ଅଛନ୍ତି ସେମାନେ ଜାଣିଛନ୍ତି ସେମାନଙ୍କ ଡ଼କ୍ୟୁମେଣ୍ଟସ୍ କେମିତି କ'ଣ ହେବ ଆଉ ଅପଲୋଡ଼୍ ବିଷୟରେ ଆମେ ତ ସେମିତି କିଛି ଜାଣିନୁ ବିଷୟରେ କାର୍ଯ୍ୟ କାର୍ଯ୍ୟକ୍ରମୀୟ ମାନେ ଆମେ ଯେଉଁ ଟେକ୍ନୋଲୋଜି ସହିତ ପରିଚିତ ଆପଣଙ୍କ ସମ୍ପତ୍ତି ଡ଼କ୍ୟୁମେଣ୍ଟସ୍ଗୁଡ଼ିକ ଅପଲୋଡ଼୍ କରାଯାଉଛି ଆମର ଅପଲୋଡ଼୍ କେମିତି କରାଯାଏ ମୋତେ ଜଣା ନାଇଁ ଆଉ ସମ୍ପତ୍ତି ଭଳି ଶ୍ଵଶୁର ଦେଖାଶୁଣା କରନ୍ତି